ଆମେ ଚାଷ କରିଥାଉ ଚାଉଳ ସେଇଟା ଧାନରୁ ବାହାରେ ଧାନଟା ଆମେ ଆଷାଢ ଶ୍ରାବଣରେ ରୋପିଥାଉ ତୈଳଜାତୀୟ ଯେମିତି ରାଶି ଡାଲି ସୂର୍ଯ୍ୟମୁଖୀ ଏଇଟା ସବୁ ଆମେ ଭାଦ୍ରବ ମାସରେ ରୋପିଥାଉ ହଳଦୀ ନଡ଼ିଆ ନଡ଼ିଆ ଗଛଟା ଆମେ ଆଷାଢ଼ ମାସରେ ରୋପିଥାଉ ଆଉ ହଳଦୀ ଗଛ ମଧ୍ୟ ଆଷାଢ଼ ମାସରେ ରୋପିଥାଉ କଦଳୀ ଗଛ ମଧ୍ୟ ଆଷାଢ଼ ମାସରେ ରୋପିଥାଉ ଆଉ ପନିପରିବା ଆଷାଢ଼ ମାସ ଆଉ ଶ୍ରାବଣ ମାସ ମଧ୍ୟରେ ରୋପିଥାଉ କି ଭାଦ୍ରବ ମାସ ଆଶ୍ଵିନ ମାସରେ ମଧ୍ୟ ରୋପିଥାଉ ଯେଉଁ ଗଛଟା ଯେତେବେଳେ ରୋପିଲେ ଭଲ ହେବ ଫଲ ମଧ୍ୟ ଭଲ ଦେବ ଆମେ ସେହି ଅନୁସାରେ ସେ ସମୟ ଦେଖି ଦେଖି ରୋପିଥାଉ